ଭାଇ ମୁଁ ଯୋଉଁ ଜା ଜାଗା ମୁଁ ଯୋଉଁ ଆଡ୍ରେସ୍ ଦେଇଥିଲି ସେ ଆଡ୍ରେସ୍କୁ ଯାଆନ୍ତୁ ନାହିଁ ମୁଁ ଅନ୍ୟ ଏକ ଜାଗାକୁ ପଳିଆସିଚି ସେ ଆଡ୍ରେସ୍ ସେ ଆଡ୍ରେସ୍କୁ ଆପଣ ଯିବେନେଇଁ ମୁଁ ଅନ୍ୟ ଏକ ଆଡ୍ରେସ୍ ଦୋଉଚି ସେ ଆପଣ ସେ ଜାଗାକୁ ଆପଣ ପାଳିଆସିବେ ସେ ଚ ସେଇଟି ସେ ଜାଗାରୁ ମତେ ଆସିକି ଆପଣଙ୍କ ମୁଁ ଯୋଉଠିକି ଯାଇଥାନ୍ତି ସେଠି ମତେ ପିକଅପ୍ କରିଦେବେ ସେ ଆଡ୍ରେସରୁ ମୁଁ ଦୂରକୁ ଟିକେ ଚାଲିଆସିଚି ମୁଁ ଆପଣଙ୍କୁ ଆଡ୍ରେସ୍ ସେୟାର୍ କରି ଦୋଉଚି ସେ ଆଡ୍ରେସ୍ରେ ମତେ ନେଇ ପହଞ୍ଚେଇ ଦେବେ